ଆମେ ଆମେ ଆମ ପଶୁମାନଙ୍କର ଯତ୍ନ ଠିକ୍ ଭାବରେ ନେଉ ସକାଳୁ ଉଠିଲା ମାନେ ପଶୁକୁ ସଫା କରୁ ପଶୁକୁ ଗାଧୁଆ ପାଧୁଆ କରୁ ପରିଷ୍କାର ପରିଚ୍ଛନ୍ନତା କରୁ ସେମାନଙ୍କୁ ଡେଟଲ୍ ପାଣିରେ ଗାଧୁଆ ପାଧୁଆ କରୁ ସେମାନଙ୍କ ରହିବା ଘର ଫିନାଇଲ୍ ପକେଇ ସଫା କରୁ ସେମାନେ ଝାଡ଼ା ପରିସ୍ରା କରିିଥିବେ ସେଗୁଡ଼ାକ ସଫା କରୁ ଏବଂ ପଶୁମାନଙ୍କ ପାଇଁ ଅଲଗା ଘର କରାଯାଇଛି ସେମାନେ ପରିଷ୍କାର କେମିତି ରହିବେ ସେଥିପାଇଁ ସେମାନ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି ସେମାନଙ୍କ ପରିଚୟରେ ପରିଚ୍ଛନ୍ନତା କରିବା ପାଇଁ ଲୋକ ମଧ୍ୟ ରଖିଛୁ ଆମେତ ଏକୁଟିଆ କରିପାରିବୁନୁ ନା ଅଧିକ ପଶୁ ସେଥିପାଇଁ ପଶୁ ରଖିବା ପାଇଁ ଜଣେ ଦୁଇ ଜଣ ରଖାଯାଏ ସେମାନଙ୍କୁ ମଧ୍ୟ ପ୍ରତି ମାସରେ ଦରମା ଦିଆଯାଏ ଦରମା ନଦେଲେ ସେମାନେ ପରିଷ୍କାର ପରିଚ୍ଛନ୍ନତା କରିପାରିବେ କିି ଏଥିପାଇଁ ଲୋକ ରଖି ପରିଷ୍କାର ପରିଚ୍ଛନ୍ନତା କରୁଛୁ ପ୍ରତିଦିନ ଥରେ କିମ୍ବା ଦୁଇ ଥର ପରିଷ୍କାର କରାଯାଏ ବେଳେବେଳେ ତିନି ଥର ମଧ୍ୟ କରାଯାଏ ସକାଳୁ ଥରେ ସନ୍ଧ୍ୟାରେ ଥରେ ଏବଂ ରାତିକି ଥରେ ସେମାନ ପାଇଁ ଫ୍ୟାନ୍ ମଧ୍ୟ ଲଗାଯାଇଛି ନଚେତ୍ ସେମାନେ ମଶା କାମୁଡ଼ିବ ଏବଂ ସେମାନେ ରୋଗଗ୍ରସ୍ତ ହେବେ ପଶୁଗୁଡ଼ିକ ପୁରା ପରିଷ୍କାର ପରିଚ୍ଛନ୍ନତା କରି ସେମାନେ ଯତ୍ନ ନେଇଥାଏ